ନାହିଁ ସେହିସବୁ ବାସ୍ତବ ନୁହେଁ କାହିଁକି ନା ସେହି କଳାକାରମାନଙ୍କ ପାଇଁ ଆମେମାନେ ସମସ୍ତେ ମନୋରଞ୍ଜନ ହେଇପାରୁଛୁ ସେହି କଳାକାରମାନଙ୍କ ମଧ୍ୟରୁ ଯେପରି ଆମର ମାନେ ଭଲ ହିରୋ ବାବୁସାନ୍ ହୁଅନ୍ତୁ କି ଅନୁଭବ ହୁଅନ୍ତୁ ସେମାନଙ୍କର ଅଭିନୟ ସେଇଟା ମାନେ ରିଅଲ୍ ନୁହେଁ ସେମାନଙ୍କ ଅଭିନୟକୁ ନେଇ ଲୋକମାନେ ମାନେ ବିଭିନ୍ନ ପ୍ରକାର କଥା ମଧ୍ୟ କହୁଛନ୍ତି ସେମାନଙ୍କ ଅଭିନୟ ମାଧ୍ୟମରେ ଆମେ ବିଭିନ୍ନ ଶିକ୍ଷା ପାଇପାରୁଛୁ କିନ୍ତୁ ଲୋକମାନେ ସେଇଟାକୁ ଖରାପ ଦୃଷ୍ଟିରେ ମଧ୍ୟ ଦେଖୁଛନ୍ତି ଯାହାକି ଲୋକମାନେ ସେ ମାନେ ଅଭିନୟକୁ ଦେଖି ସେମାନେ ମାନେ ସେହି ଇଏକୁ ଖରାପ ମଧ୍ୟ ଭାବୁଛନ୍ତି ସେଥିପାଇଁ ତାଙ୍କ ଉପରେ ସେମାନେ ମିଥ୍ୟା ଆରୋପ ଲଗାେଉଛନ୍ତି ସେମାନଙ୍କୁ ଏହି ଚରିତ୍ରକୁ ନେଇ କି ଲୋକମାନେ ଯେଉଁ ମିଥ୍ୟା ଆରୋପ କରୁଛନ୍ତି ଏହା ପ୍ରକୃତରେ ସଠିକ୍ ନୁହେଁ ଏହି ଚରିତ୍ର ଯୋଗୁଁ ଲୋକମାନେ ମଧ୍ୟ ଭୁଲ ଭାବିବା ପାଇଁ ବାଧ୍ୟ ହେଉଛନ୍ତି କାହିଁକି ନା ସେଇଟା ସତ୍ୟ ନୁହେଁ ସେମାନେ ସବୁ ଅଭିନୟ ମଧ୍ୟ କରୁଛନ୍ତି ତାକୁ ସତ୍ୟ ଭାବିବା ଲୋକମାନଙ୍କ ପାଇଁ ଠିକ୍ ନୁହେଁ ଏହା ବାସ୍ତବରେ ସତ୍ୟ ନୁହେଁ ସେମାନେ ଏତେ ବି ଖରାପ ନୁହଁନ୍ତି ଯାହା ଲୋକମାନେ ଭାବୁଛନ୍ତି ସେମାନଙ୍କ ବିରୁଦ୍ଧରେ ଏପରି ମିଥ୍ୟା ଆରୋପ କରିବା ଅନୁଚିତ୍ ଅଟେ କାହିଁକି ନା ସେମାନଙ୍କୁ ଯାହା କୁହାଯାଏ ସେମାନେ ସେହି ସେଇଆକୁ ମାନେ ଅଭିନୟ ମାଧ୍ୟମରେ ଲୋକମାନଙ୍କ ଆଗରେ ମାନେ ସେମାନେ ଦେଖାଓନ୍ତି ସେଇଆକୁ ଲୋକମାନେ ସତ୍ୟ ଭାବି ସେମାନଙ୍କ ଉପରେ ମିଥ୍ୟା ଆରୋପ କରୁଛନ୍ତି